ହଁ କହୁନାହାନ୍ତି ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଶୁଣନ୍ତୁ ତାଙ୍କର ଘରକୁ କେତେମାନେ କେତେ ପାଣି ଦରକାର କେତେ ଜଣ ଲୋକ ସେହି ଅନୁସାରେ ପାଇପ ଅଛି ଟ୍ୱେଣ୍ଟି ଏମ୍ଏମ୍ ଅଛି ସିକ୍ସଟି ଏମ୍ଏମ୍ ଅଛି ଏଇଟି ଏମ୍ଏମ୍ ଅଛି କି ୱାନ ହଣ୍ଡ୍ରେଡ ଶହେ ଦଶ ଏମ୍ଏମ୍ ଅଛି ଯେଉଁଟା ଆପଣ ଚାହିଁବେ ସେହିଟା ନେଇପାରିବେ

ଆଜ୍ଞା ତା'ହେଲେ ଫର୍ଟି

ତା'ହେଲେ ଫର୍ଟି ଏମ୍ଏମ୍ ପାଇପ ନେଇଯାଆନ୍ତୁ ଓରିପ୍ଲାଷ୍ଟଟା ଭଲ ପଡ଼ିବ

କୋଡିଏ ଫୁଟକୁ ତ ଗୋଟିଏ ଦେଢ଼ଶହ ଟଙ୍କା ପଡ଼ିବ ଆପଣଙ୍କୁ ଆଉ ଆସନ୍ତୁ ଆପଣ ନାହିଁ ଆପଣ ଦୋକାନରୁ ନିଅନ୍ତୁ ଆପଣଙ୍କୁ ଡିସ୍କାଉଣ୍ଟ କ'ଣ ଦିଆହେବନାହିଁ ଆସନ୍ତୁ ଆଗ ଦୋକାନକୁ ଦେଖିକି ଆଜ୍ଞା ଆପଣଙ୍କ ଗାଁ ଡିସ୍ଟାନ୍ସରେ ଦେଖିକି ରଖିଛି ଟ୍ରାନ୍ସପୋର୍ଟ ସେମିତି ମାନେନାହିଁ ଯିଏ ଆମର ଡେଲି କଷ୍ଟମର ଆଜ୍ଞା ଆଜ୍ଞା ଆପଣ ଯଦି ଜିନିଷ ଅଧିକ ନେଲେ ତା'ହେଲେ ଆପଣଙ୍କୁ ଗାଡ଼ି ଭଡ଼ା ଯେତିକି ଥିବ ତା'ଠୁ ଟ୍ୱେଣ୍ଟି ପରସେଣ୍ଟ୍ ଥର୍ଟି ପରସେଣ୍ଟ୍ ଡିସ୍କାଉଣ୍ଟ କରିକି ଆପଣଙ୍କୁ ଦେବି ଆଜ୍ଞା ଆଜ୍ଞା ତାହେଲେ ଆପଣ ଆସନ୍ତୁ ଆଗ ଦୋକାନଠିକି ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆଉ ଆପଣଙ୍କ ଯଦି ଟ୍ରାନ୍ସପୋର୍ଟ ଯଦି ଆପଣଙ୍କ ଗାଁକୁ ଯଦି ସାତଶହ ଟଙ୍କା ଆପଣ ପାଞ୍ଚଶହ ଟଙ୍କା ଦେବେ ତିନିଟା ଯାଗା ନେବେ ତ ପାଞ୍ଚ ଶହ ଟଙ୍କା ଦେବେ ଆଉ ହଁ ହଁ ମିସ୍ତ୍ରୀମାନଙ୍କ ପାଇଁ ତ ଅଛି ଆପଣ ଜିନିଷ ନିଅନ୍ତୁ ଆପଣଙ୍କଟା ଆପଣଙ୍କର ଦଶହରାକୁ ମିଳିବ ନହେଲେ କେଉଁ ପର୍ବପର୍ବାଣିରେ ମିଳିବ ନହେଲେ ଆପଣ ଆସନ୍ତୁ ଆପଣ ଯଦି ଜିନିଷ ଯଦି ନେଲେ କଷ୍ଟମର ଯଦି ବର୍ଷକୁ ମାସକୁ ଧର ତିନିଟା କି ଚାରିଟା କଷ୍ଟମର ଲଗାଇଲେ ତା'ହେଲେ ଆପଣଙ୍କ ପାଇଁ ଡିସ୍କାଉଣ୍ଟ ପ୍ରବଳ ଅଛି ହଁ ହଁ ହଁ ହେଉ ତିନୋଟା ଯାକ ଘରକୁ ଟି ତିନୋଟା ଯାକ ଘରକୁ ହେଲେ କୋଡ଼ିଏ ତିରିଶଟା ପାଇପ ହେଲେ ତିନୋଟା ଯାକ ଘରକୁ ପଳାଇବ ଉପର ଟାଙ୍କି ହେଲେ ଘର ସିଙ୍ଗଲ ଫ୍ଲୋର୍ ନା ଡବଲ ଫ୍ଲୋର୍ ଡବଲ ଫ୍ଲୋର୍ ହେଲେ ତା'ହେଲେ ଦଶଟା ଦୁଇ ବାର ତେରଟା ଲାଗିବ ଗୋଟିଏ ଘରକୁ ଆଉ ଟାଙ୍କିଯାଏ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଓରିପ୍ଲାଷ୍ଟ ଅଛି ସୁପ୍ରୀମ ଅଛି ପିଭିସି ଅଛି ଯାହା ଆଣିବେ ଆଣନ୍ତୁ ଆପଣ ଓରିପ୍ଲାଷ୍ଟ ନା ମାର୍କେଟରେ ଚାଲିଛି ତ ଓରିପ୍ଲାଷ୍ଟ ଆଉ ଓରିପ୍ଲାଷ୍ଟ ତ ମାର୍କେଟରେ ଚାଲିଛି ଆଉ ଆଜ୍ଞା ଆଜ୍ଞା